ଭାରତରେ ରାଜନୈତିକ ଦଲଗୁଡ଼ିକ ହେଉଛି ବିଜେପି ବିଜେଡ଼ି ଏବଂ କଂଗ୍ରେସ ଏହି ତିନିଜଣ ଭାରତୀୟ ରାଜନୈତିକ ଦଲଗୁଡ଼ିକ ମଧ୍ୟରୁ ମୁଁ ଜନଙ୍କୁ ହିଁ ପସନ୍ଦ କରୁଛି ତାହା ହେଉଛି ବିଜେପି ଏବଂ ଆମ ଭାରତରେ ରାଜନୈତିକ ନେତାମାନଙ୍କ ମଧ୍ୟରୁ ମୁଁ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରୁଛି କାରଣ ସିଏ ଗରିବ ଲୋକଙ୍କ ପାଇଁ ମାଗଣାରେ ଚାଉଳ ଦେଇଛନ୍ତି ଏବଂ ମନିଷର ରହିବା ପାଇଁ ଘର ବି ଦେଇଛନ୍ତି ଏବଂ ମୁଁ ତାଙ୍କ ସହିତ କୌଣସି ଭାବରେ ଯଦି କୌଣସି ପ୍ରକାରରେ ତାଙ୍କ ସହିତ ମୋର ଭେଟ ହେବ ମୁଁ ତାକୁ ଏହା ହିଁ କହିବି ଯେ ମୋର ତାଙ୍କ ପାଖରେ ଗୋଟିଏଁ ଅନୁରୋଧ ମୁଁ ତାକୁ କହିବି ଆମ ଦେଶରେ ଯେମିତି ବେକାରିଆ ପାଠ ପଢ଼ିବା ପୁଅ ଝିଅମାନେ ରହୁଛନ୍ତି ତାଙ୍କ ପାଇଁ ଆପଣ କୌଣସି ଚାକିରୀ ବ୍ୟବସ୍ଥା

ଆପଣଙ୍କୁ ମୋର ଏତିକି ଅନୁରୋଧ ମୋର ପ୍ରିୟ ରାଜନୀତିକ ନେତା ନବୀନ ପଟ୍ଟନାୟକ ମୁଁ ତାକୁ ଏହା ହିଁ ଅନୁରୋଧ କରିବି